ରାମାୟଣ ବହି ମୁଁ ପଢ଼ିଥିଲି ରାମାୟଣରେ କେତୋଟି ଅଧ୍ୟାୟ ମୁଁ ପଢ଼ିଥିଲି ରାମାୟଣ ରାମଙ୍କ ଚରିତକୁ ଦର୍ଶାଉଛି ରାମାୟଣ ଶ୍ରୀରାମଙ୍କ ରାମ ଜନ୍ମ ଓ ସେ ତାଙ୍କର ଜୀବନଶୈଳୀ ଉପରେ ଆଧାରିତ ଶ୍ରୀରାମଚନ୍ଦ୍ରଙ୍କ ଚରିତ ବିଷୟରେ ରାମାୟଣରେ ବାଖ୍ୟା ହୋଇଅଛି ଶ୍ରୀରାମ ଜନ୍ମଗ୍ରହଣ କରିବାର ଉଦ୍ଦେଶ୍ୟ କ'ଣ ଶ୍ରୀରାମଚନ୍ଦ୍ର କାହା ଘରେ ଜନ୍ମିତ ହେଲେ ଶ୍ରୀରାମଚନ୍ଦ୍ରଙ୍କର କେତୋଟି ଭାଇ ତାଙ୍କ ପିତା ଶ୍ରୀରାମଚନ୍ଦ୍ର କେଉଁଠି ଶିକ୍ଷାଗ୍ରହଣ କଲେ ତାଙ୍କ ଗୁରୁ କିଏ ଓ ସିଏ କେତେ ବୟସରେ ବିବାହ କରିଥିଲେ ରାଜ୍ୟର ରାଜା ହେବା ସୂଚନା ମିଳୁ ମିଳୁ ଶ୍ରୀରାମଙ୍କୁ ଚଉଦବର୍ଷ ବନବାସ ଭୋଗିବାକୁ ପଡ଼ିଥିଲା ଶ୍ରୀରାମଚନ୍ଦ୍ର ଚଉଦବର୍ଷ ବନବାସ ଯାଇଥିଲେ ଚଉଦବର୍ଷ ବନବାସ ଯିବା ମଧ୍ୟରେ ସୀତାଙ୍କୁ ଚୋରି ଶ୍ରୀରାମଙ୍କର ପତ୍ନୀ ସୀତା ତାଙ୍କୁ ରାବଣ ଲଙ୍କାର ଯିଏ ରାଜା ସେ ଚୋରି କରିଥିଲା ଚୋରି କରିଥିଲେ ସିଏ ସୁପର୍ଣ୍ଣରେଖାର ନାକ ଯେହେତୁ ଶ୍ରୀରାମଚନ୍ଦ୍ରଙ୍କ ଭାଇ ସୁପର୍ଣ୍ଣରେଖାର ନାକ କାଟି ଦେଇଥିଲେ ଏହି ରାଗର ପ୍ରତିଶୋଧ ନେବା ପାଇଁ ରାବଣ ସୁପର୍ଣ୍ଣରେଖାର ଭାଇ ସିଏ ସୀତାଙ୍କୁ ହରଣ କରିଥିଲେ ସୀତାଙ୍କୁ ହରଣ କରିବାର କେତେଦିନ ସୀତାଙ୍କୁ ହରଣ କରିବାରେ କେତେଦିନ ମଧ୍ୟରେ ଶ୍ରୀରାମଚନ୍ଦ୍ର ଲଙ୍କା ଯାଇଥିଲେ ଓ ସେତୁ ନିର୍ମାଣ କରିଥିଲେ ସେତୁ ନିର୍ମାଣ ସମୁଦ୍ରରେ ସେତୁ ଏହା ଗୋଟେ ଅସମ୍ଭବ ଜିନିଷ ଏଇ ଅସମ୍ଭବ ଜିନିଷକୁ ସମ୍ଭବ କରିବାର ଶକ୍ତି ଶ୍ରୀରାମଚନ୍ଦ୍ର ଭଗବାନ ଯିଏ ସ୍ୱୟଂ ଭଗବାନ ତାଙ୍କର ହିଁ ଦ୍ଵାରା ଏହା ହୋଇପାରିବ ଓ ଏହା ହୋଇପାରିଥିଲା ତାଙ୍କ ଛଡ଼ା ଏଇ ସେତୁ କେହି ଓ କେବେ ଏ କରି ହେଇନଥାନ୍ତା